ଦୁଇ ଫେବ୍ରୁୟାରୀ ଉଣେଇଶହ ଛୟାନବେ ଅଠର ଫେବ୍ରୁୟାରୀ ଦୁଇ ହଜାର ସାତ ପନ୍ଦର ପନ୍ଦର ମାର୍ଚ୍ଚ ଦୁଇ ହଜାର ତିନ ଅଠର ଅଠର ମାର୍ଚ୍ଚ ଦୁଇ ହଜାର ସାତ ତିନ ମେ' ଦୁଇ ହଜାର କୋଡ଼ିଏ